ହ୍ୟାଲୋ ଡ୍ରାଇଭର ଭାଇ ଆଉ ମୁଁ ରଣା ସାର୍ କହୁଥିଲି ଯେଉଁ ଆପଣଙ୍କ ସହ କଥା ହେଉନଥିଲି ବସ୍ ଷ୍ଟାଣ୍ଡ ଯିବା ବୋଲି ଆପଣ ଠିକ୍ ଦଶଟାରେ ଗାଡ଼ି ଲଗାଇଲେ ବସ୍ ଷ୍ଟାଣ୍ଡରେ ପହଞ୍ଚିଯିବା ବାରଟା ଭିତରେ ବସ୍ ଷ୍ଟାଣ୍ଡରେ ପହଞ୍ଚିଯିବା ହଁ ହେଉ ବେଗେ ପଳେଇ ଆସିବ ହେଲା ରଖିଲି